ମୁଁ ଗଛ ଲଗାଇବା ପାଇଁ ଉର୍ବର ମାଟି ବ୍ୟବହାର କରେ ଆଉ ସେଥିରେ ମୁଁ ଜୈବିକ ଖତ ମାନେ ପରିବା ପନିପରିବା ଯେଉଁ କଟାଯାଏ ସେହି ସବୁ ଚୋପାକୁ ମୁଁ ଗୋଟିଏ ବାଲ୍ଟିରେ ରଖେ ବାଲ୍ଟିରେ ସେ ପଚି ସାଇଲା ପରେ ସେଥିକୁ ସେହିଠୁ ଖତକୁ ସେ ଖତ ହୋଇଯାଏ ସେ ଖତକୁ ମୁଁ ଗଛରେ ବ୍ୟବହାର କରେ ଆଉ ଅଧିକ ଅମଳ ହେବା ପାଇଁ ଗଛରେ ଆମେ କଣ କରୁନା ସାର ବ୍ୟବହାର କରୁ ଯେମିତି ରହିଛି ୟୁରିଆ ସାର ଗୃମର ପଟାସ ଆଉ ଡି ଏ ପି ସାର ତାକୁ ସବୁ ମାନେ କେଉଁ ସମୟରେ କେଉଁ ସାରଟା ଦେଲେ ଅଧିକ ଅମଳ ହେବ ସେହି ହିସାବରେ ସାରକୁ ଦିଆଯାଏ